ଏଇ କିଛି ଦିନ ତଳେ ମୁଁ ଯେଉଁ କୁଲର୍ଟି ଆଣିଥିଲି ତାର ଭଲ ଗୁଣ ଗୁଡ଼ିକ ହେଉଛି ସିଏ ଖୁବ ଜୋରରେ ପବନ ଦେଉଛି ଏବଂ ଆମକୁ ଗରମ ଦାଉରୁ ରକ୍ଷା କରୁଛି ତାର ମଜବୁତ ଏବଂ ଉଚ୍ଚତା ଠିକ୍ ଠାକ୍ ଅଛି